ହୁଁ ଆମର ଚାଷ ବିଷୟ ନେଇକିରି କହୁଛେଁ ଆମେ ହେଉଛୁ ଚାଷୀ ଲୋକ୍ ଚାଷ୍ ନାଇଁ କଲେ ଚଲିି ନାଇଁ ପାରୁ ଆମେ ଚାଷ୍ ହେଲା ଆମର୍ ମେନ୍ ଜିନିଷ୍ ଚାଷ୍ ବିଷୟ ନେଇକରି କହୁଛେଁ ଆମେ ସବୁବେଳେ ଚାଷ୍କେ ଆମର୍ ବହୁତ ମନୋନିତ୍ ଆମର୍ ଯେନ୍ତି ତିନି ଏକଡ଼ ଦୁଇ ଏକଡ଼ ଅଛେ ଆମେ ସେଟା କେନ୍ତା କରି ସେ ଏକଡ଼ ପିଛା ଆମେ ପଚାଶ ପ୍ୟାକେଟ୍ ପଞ୍ଚାବନ ପ୍ୟାକେଟ୍ କରିପାର୍ମୁ ସେ ବିଷୟ ନେଇକିରି ଆମେ ବହୁତ ସବ୍ ଚେଷ୍ଟା କରିଛୁଁ ସବ୍ ଚେଷ୍ଟା ମାନେ ଆମେ ଖତ୍ ଦେଶୀ ଖତ୍ ଗ୍ରୁମର୍ ଡି ଏ ପି ୟୁରିଆ ଇ ଜିନିଷ୍ମାନ ଦେଇକିରି କେନ୍ତାକିରି ଆମେ ଧାନ୍ ଫସଲ୍ଟା କରିପାରମୁ ସେ ବିଷୟ ନେଇକିରି ଆମର୍ ପରିବାର ଚଲିପାରମୁ ସେଥୁ ଯଦି ଏତି ଆୟ କରିପାରମୁ ଚାଲିଶ ପଚାଶ ପ୍ୟାକେଟ୍ କରିପାରିଲେ ଆମର ପରିବାରଟା ଚଲିପାର୍ବେ ସେ ବିଷୟରେ କିି ଆମେ ବହୁତଟେ ସମ ଦୃଷ୍ଟି ଦେଇଛୁଁ ଆଉ ଆମ ଶିଳ୍ପ ବିଷୟ ନେଇକିିରି ଯୋନ୍ କହୁଛେ ମୁଇଁ ଆମର୍ ବରଗଡ଼ରେ ଯେନ୍ ସିମେଣ୍ଟ ଫ୍ୟାକ୍ଟରୀ ଚିନି ଫ୍ୟାକ୍ଟରୀ ସିଆଡ଼ୁ ଆମର ଇଆଡ଼ର ଲୋକ ଯାଇକିରି ସେନ କାମ ବୁତା କରିକିରି ଚଲିପାରୁଛୁ ଆମେ ତାର୍ ବିଷୟ ନେଇକରି ଇହାଦେ ରାଉରକଲା ଆମର ଷ୍ଟିଲ୍ ପ୍ଲାଣ୍ଟ ଅଛେ ସେ ଷ୍ଟିଲ୍ ପ୍ଲାଣ୍ଟ ବି ବହୁତ ଲୋକ ମନୋନୀତ କରିକି ଯାଇକିରି ସେନ କରୁଛନ୍ଁ ଚଲି ପାରୁଛନ୍ଁ ସେ ବିଷୟନଗିରି ଆମର ଜୀବ୍କା ହେ ସେଟା ଏ ସେ ବିଷୟ ନେଇକିିରି ଆମେ ସମସ୍ତେ ସେଥି ଲାଗିକିରି ଯାଆଆସ କରିକିରି ସେ ଶିଳ୍ପ ବିଷୟ ନେଇକିିରି ବି ଆମେ ଦେଖିଚାହିଁକିରି କାମକୁୁତା କରିକିରି ଆମେ ଚଲ୍ପ୍ରଚଳ କରୁଛୁଁ ଆର ଅଧିକା ଆର କାଣା କହମି ଆଜ୍ଞା ଆରୁ ଝାରସୁଗୁଡ଼ା ଦ ଏବେ କୁଇଲା ଫ୍ୟାକ୍ଟରୀ ଅଛେ ସେନ ବି ଯାଇକି ଯାଆଆସ୍ କରିକିରି ଆମର ଚାଷୀମାନଙ୍କର ଆର ଆର ଉପାୟ କାଣା ସେଆଡ଼ୁ ଦୁଇ ପଇସା ଆୟ କରିକିରି ଯେଇ ଆସିକିରି ଏନ୍ତା ଷ୍ଟିଲ୍ ପ୍ଲାଣ୍ଟମାନଙ୍କୁ ରହୁଛୁ ଲୁହା ଫ୍ୟାକ୍ଟରୀମାନଙ୍କୁ ରହୁଛୁ ସିମେଣ୍ଟ ଫ୍ୟାକ୍ଟ୍ରି ତି ରହୁଛୁ କୋଇଲା ଫ୍ୟାକ୍ଟ୍ରି ତି ରହିକିରି ଏନ୍ତାକରି ଆମେ ବସବାସ କରିକିରି ଚଲାଉଛୁଁ ଏତିକି କହିମି